କ'ଣ ପାଇଁ ପରିବା ଦରକାର କହିଲ ହୋ ହୁଁ ପରିବା ଦୋକାନ ନା ପରିବା ସବୁ ଅଛି କେଉଁ ପରିବା ଦରକାର କହୁନ ଆଗରୁ କହିଦେବ ମୋତେ ବାହାଘର ଆଗରୁ ଆମର ପୋଟଳ ଅଛି ବାଇଗଣ ହଉ ତାହେଲେ ଆମର ପୋଟଳ ଏଇଠି ମିଳି ପାରିବ ଜହ୍ନି ବାଇଗଣ ଭେଣ୍ଡି କଲରା ପୋଟଳ ରହୁଛି ସତୁରୀଟଙ୍କା ଆଉ କେତେ ଆଉ କେତେ କେଜି ନେବ କି କୋଡ଼ିଏ ପଚିଶ କିଲୋ ଆଉ ଷାଠିଏ ଟଙ୍କା କେଉଁଠୁ କରିହେବ ପାଞ୍ଚ ଟଙ୍କା ଖଣ୍ଡେ କମାଇହେବ ପରିବାରେ କି ଲାଭ ହେଉଛି କି ହଁ ହଁ ସବୁ ଭଲ ସବୁଜ ପନିପରିବା ଦିଆହେବ କିଛି ଅସୁବିଧା ନାହିଁ ହଁ ମ ନା ନା ମଟର ଛୁଇଁ ନାହିଁ ଆଉ ଇଏ ମିଳିବ ସଜନା ଛୁଇଁ ଅଛି

କଲରା ଅଛି କଲରା ଅଛି ବାହାଘରଟାରେ କଲରା କ'ଣ କରିବ ପିତା ଖାଇବ ନି କି ହଁ ହଁ ଭେଣ୍ଡି କହିଦେବ ଭେଣ୍ଡି ପାଞ୍ଚ ସାତ କିଲୋ ହଉ ମୁଁ ଲେଖିଦେଉଛୁ ପୋଟଳ ପଚିଶ କିଲୋ ଭେଣ୍ଡି ପାଞ୍ଚ କିଲୋ ଆଉ କ'ଣ ଫୁଲକୋବି ହେଇ ପାରିବ ଯଦି କହିବ ମୁଁ ଆଣିଦେଵି ଫୁଲକୋବି କୋଡ଼ିଏ ଟା ଫୁଲକୋବି କିଛି ନାହିଁ ତିରିଶ ଚାଳିଶ ଟଙ୍କା ଲେଖା ପଡ଼ିବ ଗୋଟାକୁ ତୁମ ପାଇଁ ଆଉ ହଁ ଏଇଟା ତ ଫୁଲକୋବି ସିଜିନ ନୁହଁ ନା ଶୀତଦିନେ ସିନା ଫୁଲକୋବି ବେଶୀ ହୁଏ ବନ୍ଧା ନାହିଁ ବେଶୀ ବଡ଼ ପଡ଼ିବନି କି ଛୋଟ ପଡ଼ିବନି ବନ୍ଧାକୋବି ନବ ନା ନବନି ହଁ ବନ୍ଧାଟା ନେବେ ଆଉ କ୍ୟାପ୍ସିକମ ଦରକାର କି ନାହିଁ ପୋଟଳ ନେବ ଆଉ ଟମାଟ ହଉ ଠିକ୍ଅଛି ବାଇଗଣ

ବାଇଗଣ ପଚିଶଟଙ୍କା ଅଛି ହଉ ନେଲାବେଳେ ଦେଖିବା ଆଉ ଆଉ ଗାଜର ହଁ ଏତିକି କ'ଣ ନେଇକି ପରିବା ଆଉ ଦେଖ ଆଉ ଯଦି ଦରକାର ହେବ ହଁ ମ ମିଡ଼ିଲ ସାଇଜର ହଁ ବିଟ୍ ଅଛି ବିଟ୍ ଅଛି ଅଳ୍ପ ଅଛି କହିଲେ ମୁଁ ଆଣିଦେଵି ଆଉ ହଁ ହଉ ଆଉ ସାଲାଡ଼ ଫାଲଡ଼ କିଛି କରିବନି କି ହଁ କହିଲେ ମୁଁ ଆଣିଦେବି ଛତୁ ଆଉ ଅର୍ଡ଼ର କରିଦେବି ଆଉ ହଉ ଠିକ୍ଅଛି ଗୋଟେ କାମକର ଏଇଟା ଦେଇଦେବ ମୋତେ କେଉଁଟା କହିଲ କରିବନି କି ସାଲାଡ଼ ଫାଲଡ଼ କାକୁଡ଼ି ଦରକାର ନାହିଁ ଆଉ କାକୁଡ଼ି ବାର କିଲୋ ଆଉ ଆଉ ଧନିଆପତ୍ର

କଖାରୁ କିଲୋ ବେଶୀ ନାହିଁ ମ ବାରଟ ବାରଟଙ୍କା ପନ୍ଦରଟଙ୍କା ହ ହଉ ଠିକ୍ଅଛି ଆଉ ମାଟିଆଳୁ କରିଦେବା ଆଉ

ହଉ ସବୁ ପରିବା ମୁଁ ଆଣିକି ରଖିଦେଇଥିବି ଆସିକି ନେବ ଆଉ ହେଲା ହଉ ହଁ